ହଁ ଡିଜିଟାଲ ବଳ ଗୋଟେ ବହୁତ ଭଲ ଏବଂ ବହୁତ ସୁବିଧା ଲୋକମାନଙ୍କ ପାଇଁ କାରଣ ଆଗକାଳରେ ଏମିତି ସୁବିଧା ନ ଥିଲା ଏଇଟି ନିଜର ଟ୍ୟାଲେଣ୍ଟ ବା ନିଜର କଳାକୁ ଦେଖେଇବା ପାଇଁ କୌଣସି ପ୍ଲାଟଫର୍ମ ଥିଲା ହେଲା ବହୁତି କଷ୍ଟରେ ଲୋକମାନେ ନିଜର କଳାକୁ ଦେଖେଇଥାନ୍ତି ମାତ୍ର ଡିଜିଟାଲ କଳା ପାଇଁ ଆଜିର ଯୁଗରେ ଏସବୁ ସମ୍ଭବ ହେଇଯାଇଛି ଏବଂ ଲୋକମାନଙ୍କୁ ନିଜର ବହୁତ କିଛି ଏ ଟ୍ୟାଲେଣ୍ଟ ବା କଳାଗୁଡ଼ିକ ଦେଖେଇକି ଲୋକମାନଙ୍କୁ ଆନନ୍ଦ କରିଥାନ୍ତି ଧନ୍ୟବାଦ